ଦୁଇଟାକ ବଶ୍ୟତ କରିବା ପାଇଁ ସରକାର ଅଧିକ ଅର୍ଥ ଖର୍ଚ୍ଚ କରିବା ଉଚିତ ଏବଂ ଅର୍ଥପ ଅଧିପାଣିକୁ ଅଧିକ ପାଣ୍ଠି ଦାନ କରିବା ଉଚିତ କାରଣ କାରଣ କ୍ରୀଡ଼ାକୁ ମୁଁ ଯଦି କ୍ରୀଡ଼ା ମନ୍ତ୍ରୀ ହୋଇଥାନ୍ତି କ୍ରୀଡ଼ାକୁ ସର୍ବୋଚ୍ଚ ଉଚ୍ଚରେ ହେଇ ନାହିଁ କାରଣ କ୍ରୀଡ଼ା ଦ୍ୱାରା ସମସ୍ତର ମସ୍ତିଷ୍କ ପିଲା କ୍ରୀଡ଼ା ମନ୍ତ୍ରୀ ଏବଂ ବହୁତ ଲୋକ କ୍ରୀଡ଼ାକୁ ପ୍ରୋତ୍ସାହିତ କରନ୍ତି କାରଣ କ୍ରୀଡ଼ା ଦେଖିବା ଲୋକମାନେ ଦେଶ ଦେଶରୁ ଦେଶାନ୍ତର ପର୍ଯ୍ୟନ୍ତ ଯାଇଥାନ୍ତି ଦେଶରୁ ଦେଶାନ୍ତର ଯିବା ପାଇଁ ଲୋକମାନେ କ୍ରୀଡ଼ାକୁ ବହୁତ ପସନ୍ଦ କରନ୍ତି ବହୁତ ପସନ୍ଦ କରିବା ଦ୍ୱାରା ଲୋକ କ୍ରୀଡ଼ାକୁ ବହୁତ ଉଚ୍ଚରେ ରଖିଛନ୍ତି କ୍ରୀଡ଼ାକୁ ଲୋକମାନେ ବହୁତ ଉଚ୍ଚରେ ରଖିଥାନ୍ତି କ୍ରୀଡ଼ାକୁ କ୍ରୀଡ଼ା ଟା କରିବା ଦ୍ୱାରା ଲୋକଙ୍କର ଶାରୀରିକ ସମସ୍ୟା ଦୂର ହୋଇଥାଏ ଏବଂ ସମସ୍ୟା ଦୂର ହବା ପାଇଁ ସେ ବହୁତ ଅଧିକ କଷ୍ଟ କରିଥାନ୍ତି କଷ୍ଟ କରିବା ଦ୍ୱାରା ସେ ବହୁତ ଲାଭ ମଧ୍ୟ ପାଇଥାନ୍ତି କ୍ରୀଡ଼ାକୁ ଅଧିକ ପାଣ୍ଠି ଅଧିକ ଦାନ କଲେ ଲୋକ ପିଲାମାନେ ଉତ୍ସାହିତ ହୋଇ ଖେଳରେ ଅଧିକ ଆଗ୍ରହ ଦେ କରିବେ ଆଗ୍ରହ କରିବା ଦ୍ୱାରା ଲୋକମାନେ ପିଲାମାନଙ୍କରର ମନବୃତ୍ତି ବଢ଼ିବ ଆଉ ମନବୃତ୍ତି ବଢ଼ିବା ଦ୍ୱାରା ସେମାନେ ଅଧିକ ଆଗକୁ ଯିବେ ଏବଂ ଆଗକୁ ଯାଇ ବହୁତ ଉନ୍ନତ କରିବେ ଓ ଉନ୍ନତି କରି ଦେଶର ପଦକ ଇତ୍ୟାଦି ଉତ୍ପାଦ କରିବେ